ମୋର ସବୁଠାରୁ ପ୍ରିୟ ଖାଦ୍ୟ ଓଡ଼ିଆ ଖାଦ୍ୟ କାରଣ ଓଡ଼ିଆ ଘରେ ବହୁତ ଖାଇବା ବନେ ମୋତେ ବହୁତ ଭଲ ଲାଗେ ମୁଁ ଖାଦ୍ୟ ରୋଷେଇ କରିବା ପାଇଁ ବହୁତ ପସନ୍ଦ କରେ କାରଣ ମୁଁ ଖାଦ୍ୟ ବନାଇଲେ ମୋ ଘରେ ସମସ୍ତେ ମୋ ଖାଦ୍ୟକୁ ପସନ୍ଦ କରନ୍ତି ମୁଁ ବେଶି ଗାଜର ହାଲୁଆ କରିବା ପାଇଁ ପସନ୍ଦ କରେ ମୁଁ ଗାଜର ହାଲୁଆ କଲେ ମୋ ଘର ପରିବାରକୁ ସମସ୍ତଙ୍କୁ ପସନ୍ଦ ଆସେ ସେଥିପାଇଁ ମୁଁ ଗାଜର ହାଲୁଆ କରେ ମୁଁ ବେଶୀ କ୍ଷୀରି କରେ ମୋତେ ଭଲ ଲାଗେ କାରଣ ମୁଁ ଭାବେ ଖାଇ ସାରିବା ପରେ କ୍ଷୀରି ଗୋଟେ ମିଠା ଖାଦ୍ୟ ଖାଇବା ପରେ ମିଠା ଖାଇବା କଥା ସେଥିପାଇଁ ମୁଁ ପ୍ରତିଦିନ କ୍ଷୀରି କରେ ମୋତେ ଭଲ ଲାଗେ